ଆମେ ମୁଁ ମୋ ବାପା ମୋ ମାଆ ହେଇକି ଯାଉଥିଲୁ ତା'ପରେ ମୋ ବାପା ଆମେ ଯାଉଥିଲୁ ଅଟୋରେ ମୋ ବାପାର ମୋର ଆକ୍ସିଡେଣ୍ଟ ହେଇଗଲା ମୋ ମାଆ କିଛି ହେଲାନି କିନ୍ତୁ କେମିତି କି ମୋତେ ଖାଲି ଯଷ୍ଟ ମୁଣ୍ଡରେ ବାଜିଥିଲା ମୋ ବାପାର ମାନେ ତାଙ୍କର ମୁଣ୍ଡରେ ବାଜି ଯାଇଥିଲା ମାନେ ତାଙ୍କ କଥା ହିଁ କହିପାରୁ ନଥିଲେ ବହୁତ ବ୍ଲଡ଼ ପଡ଼ି ଯାଇଥିଲା ଆମେ କେମିତି କରିବୁ ତା'ପରେ ଗଲୁ ହସ୍ପିଟାଲ୍ ସରକାରୀ ହସ୍ପିଟାଲ୍ ଗଲୁ ସେଇଠି ମୋ ବାପା ଠିକ୍ ହୋଇ ପାରିଲେନି ତା'ପରେ ମୁଁ ଭାବିଲି ମୁଁ କେମିତି କରିବି ମୋ ପାଖରେ ତ ପଇସା ନାହିଁ କି କିଛି ନାହିଁ ତା'ପରେ ମୋତେ ଜଣା ପଡ଼ିଲା ସ୍ୱାସ୍ଥ୍ୟ କାର୍ଡ଼ ବିଷୟରେ ସ୍ୱାସ୍ଥ୍ୟ କାର୍ଡ଼ ବିଷୟରେ ମୁଁ ଯେତେବେଳେ ଜାଣିଲି ମୁଁ ଆଉ ଅଟକିଲିନି ଯାଇକି ଧରି ପଳେଇ ଆଇଲି ତା'ପରେ ମୁଁ ବହୁତ ଏମିତି ଅସୁବିଧାରେ ପଡ଼ିଥିଲି ତା'ପରେ ମୁଁ ଗଲି ମୁଁ ଗଲାକୁ ହସ୍ପିଟାଲ୍ ଥିଲା ହସ୍ପିଟାଲ୍ରେ ନାହିଁକି ମୁଁ ଗଲି ଆଉ ମାଗିଲି ମାଗିକି ସ୍ୱାସ୍ଥ୍ୟ କାର୍ଡ଼ ଦେଲି ସ୍ୱାସ୍ଥ୍ୟ କାର୍ଡ଼ ଦେଲି ମୋ ମୋ ବାପା ପୁରା ଠିକ୍ ହେଇଗଲେ ମାନେ ଗୋଟେ କୋଡ଼ିଏ ଉଣେଇଶ ଦିନ ସେଇଠି ରହିଲୁ ଆମେ ହସ୍ପିଟାଲ୍ରେ ପୁରା ମୋ ବାପା ଠିକ୍ ହେଇଗଲେ ତା'ପରେ ଆମକୁ ଖାଇବା ପାଇଁ କିଛି ନଥିଲା ହସ୍ପିଟାଲ୍ରେ ହିଁ ଖାଇବା ପାଇଁ କିଛି ନଥିଲା ଆମେ କେମିତି କରିବୁ ମାନେ ଭାବିଲି ତା'ପରେ ଆମ ପାଖରେ ପଇସା ନଥିଲା ସ୍ୱାସ୍ଥ୍ୟ କାର୍ଡ଼ ତ କିଛି କାମରେ କିନ୍ତୁ ସେ ହସ୍ପିଟାଲ୍ରେ ସେ ସ୍ୱାସ୍ଥ୍ୟ କାର୍ଡ଼ ଦେଖେଇଲାବେଳକୁ ଆମକୁ ଭାତ ମିଳିଗଲା ମିଳିଗଲାରୁ ତା'ପରେ ସ୍ୱାସ୍ଥ୍ୟ କାର୍ଡ଼ କ'ଣ ହେବ କହିଲାବେଳକୁ ତାଙ୍କ ତ କିଛି ତ କହିଲେନି ବାକି ହସ୍ପିଟାଲ୍ରେ ସରକାରୀ ସରକାର ଆମକୁ କେତେ କ'ଣ ଦେଉଛି ଧନ୍ୟବାଦ